ଗୋଟେ ରାଜା ବିଷୟରେ କଥା ଆମର ଗୋଟେ ହେଉଛି ରାଜା ଗୋଟେ ଓଡ଼ିଶାର ରାଜା କୋଣାର୍କ ମନ୍ଦିର ବିଖ୍ୟାତ ତାକୁ ଲାଙ୍ଗୁଳା ନରସିଂହ ଦେବ ତିଆରି କରିଥିଲେ ବାରଶହ ବଢ଼େଇ ମିଶିକି ସେ ମନ୍ଦିରଟାକୁ ସେଇଠି ସମୁଦ୍ର ପାଣିରେ ବୁଡ଼ି ଯେହେତୁ ସେ ଜାଗାଟା ବୁଡ଼ି ଯାଇଥିଲା ସମୁଦ୍ର ପାଣିର ଇଏ କରିକି ବାରଶହ ବଢ଼େଇ ଦଧିନଉତି ବସେଇବେ ବୋଲି ତାଙ୍କର ଗୋଟେ ଆଲୋଚନା କରିଥିଲେ ସେଠାରେ ମାନେ ବହୁତ ଗଭୀରତା ଭିତରେ ତାକୁ ବାରଶହ ବଢ଼େଇ କେମିତି କାମ କରିବେ ସେ ବିଷୟରେ ରାଜା ମହାରାଜା ସମସ୍ତେ ଆଲୋଚନା କଲେ ଆଲୋଚନା କରିବା ଭିତରେ ସେଇଠୁ ମନ୍ଦିରଟା ହେଲା ତାଙ୍କର ନାମ ସୂର୍ଯ୍ୟ ମନ୍ଦିର କୋଣାର୍କ ମନ୍ଦିରର ନାମ ହେଲା ସୂର୍ଯ୍ୟ ମନ୍ଦିର ସେଇଠି ପ୍ରଥମ ସୂର୍ଯ୍ୟ ଉଦୟ ହେଲେ ଆମେ ଦେଖିପାରୁ ଦେଖିଥାଉ ଲାଙ୍ଗୁଳା ନରସିଂହ ଦେବ ମୁଣ୍ଡି ମାରି ପାରିଲେନି ତାଙ୍କର ଗୋଟେ ଧର୍ମପଦ ବୋଲି ଗୋଟେ ପୁଅ ଥିଲା ବାରଶହ ବଢ଼େଇ ଆସିକି କାମ କଲେ କିନ୍ତୁ ଦଧିନଉତି ବସେଇ ପାଇଲେ ନାହିଁ ଧର୍ମପଦ ବୋଲିକି ଗୋଟେ ପୁଅ ସେ ଦଧିନଉତି ଚାରି ଚରିପଟରୁ ସିଏ ବାନ୍ଧିକି ଦଧିନଉତି ବସେଇବେ ବାର ବାରଶହ ବଢ଼େଇଙ୍କର ମୁଣ୍ଡ କାଟ ହେବ ଦଧିନଉତି ନ ବସେଇ ପାଇଲେ ସେଥିପାଇଁ ରାଜା ପୁ ରାଜା ଆଦେଶ ଦେଲେ ଦଧିନଉତି ବସେଇବ ଯିଏ ସିଏ ସେ ସମୁଦ୍ରକୂଳକୁ ଡେଇଁ ପଡ଼ିବ ଡେଇଁ ପଡ଼ିବ ସମୁଦ୍ରକୂଳକୁ ଡେଇଁ ପଡ଼ିବ କିଏସେ ଧର୍ମପଦ ସେଇଠୁ କହିଲା ମୁଁ ବସେଇବି ମୁଁ ଏ ସମୁଦ୍ରକୁ ଡେଇଁ ପଡ଼ିବି ଧର୍ମପଦ ଦଧିନଉତି ବସେଇକି ସମୁଦ୍ରକୂଳକୁ ଡେଇଁ ପଡ଼ିଲା